ହଁ ହ୍ୟାଲୋ ହଁ କିଏ କହୁଥିଲେ ହଁ ଆଚ୍ଛା ଆଚ୍ଛା ତୁମ ନାଁ କହୁନ ଆଚ୍ଛା ଆଚ୍ଛା କେଉଁ ସାହିରୁ ଯେକେର ଆଚ୍ଛା ଆଚ୍ଛା ତଳସାହି କି ହଁ କ'ଣ ପ୍ରୋବ୍ଲେମ୍ ହେଇଛି ଆଚ୍ଛା ଆଚ୍ଛା ଅଫିସରୁ ଆସୁଥିଲେ କି ଆଚ୍ଛା କ'ଣ ହେଇଛି ବୋଲି କହିଥିଲେ ଆପ୍ଲିକେସନ୍ ଫର୍ମ୍ ଦେଇଥିଲେ କି

ମୁଁ ବି ଅଫିସରେ କହି ଦେଇଥିଲି ଅଫିସରେ କେବେ ଡେଟ୍ ଦେଇଥିଲେ ଫର୍ମ୍ କେଉଁ ଡେଟରେ ଦେଇଥିଲେ ଆଚ୍ଛା କୋଡ଼ିଏ ତାରିଖ ଦେଇଥିଲେ ଆଜି କଲ୍ କରୁଛନ୍ତି ମାନେ ଆଉ କାହାକୁ ଆଉ କଲ୍ କରିଥିଲେ ନା ଏମିତି ମୋତେ ଫାଷ୍ଟ୍ ଟାଇମ୍ କରୁଛନ୍ତି ହଁ ହଁ ହଁ ଆଚ୍ଛା ଆଚ୍ଛା ଶୁଣନ୍ତୁ ଆପଣ ଆସନ୍ତୁ ଆସିଲା ପରେ ମୁଁ ଗୋଟେ ପିଲାକୁ ପଠାଇକି କଥା ହେଇଯିବେ କେଉଁଟା କେଉଁ କେଉଁଠି ଆସିବେ କ'ଣ ନାଇ ଡିଟେଲସ୍ ସବୁ କହିଦେବେ କ'ଣ କହିଥିଲେ କ'ଣ କହିଥିଲେ

ପ୍ରପର୍ ଆଡ୍ରେସଟା କହିଲେ ପ୍ରପର୍ ଆଡ୍ରେସଟା ଆଉଥରେ କହିଲେ

ଆଚ୍ଛା ଆଚ୍ଛା ତଳସାହିର ବ୍ରାହ୍ମଣ ସାହି

ହଉ ଠିକ୍ ଅଛି ଆପଣ ଟିକେ ଆସିଲେ ମୁଁ ଆପଣଙ୍କ ସହିତ ଗୋଟେ ପିଲାଟେ ପଠାଇ ଦେବି ସେ ଦେଖିକି ପଳାଇ ଆସିବ ଠିକ୍ ଅଛି ଆଉ କ'ଣ କହୁଛନ୍ତି କି ସାର୍ ଆଚ୍ଛା ଆଚ୍ଛା ହଁ ଅଛି ଅଛି ଆଭେଲେବଲ୍ ଅଛି ହଉ ଠିକ୍ ଅଛି ଆପଣ ଆସନ୍ତୁ ମୁଁ ଆପଣ ଆସିଲେ ବୋଲି ମୁଁ ବେଗି ବେଗି ପିଲା ପଠାଇକି ଆପଣଙ୍କ ସହିତ ପଠାଇ ଦେବି ଠିକ୍ ଅଛି ସେ ଦେଖିଦେବ ଠିକ୍ କରିକି ପଳାଇ ଆସିବ ଆପଣଙ୍କର ପ୍ରୋବ୍ଲେମ୍ ନାହିଁ ତ ଓକେ ଠିକ୍ ଅଛି ଥ୍ୟାଙ୍କ୍ ୟୁ